ରୋୟାଲ ରେଷ୍ଟୁରାଣ୍ଟ ଲାଗିଛି ତ ଖାଦ୍ୟ ଅର୍ଡ଼ର କରିଥିଲି ଆସିନି ଏତେ କେତେବେଳେ ଆସିବା ଭୋକ ପ୍ରବଳ କଲାଣି ଆମ ପରିବାର ସମସ୍ତେ ବସିଛୁ ଭୋକ ଶୀଘ୍ର ଆସନ୍ତୁ ନହେଲେ ଆଉ ଆପଣଙ୍କୁ ଅପେକ୍ଷା କରିବୁନି ଶୀଘ୍ର ଆସନ୍ତୁ ଭାଇ ଆଉ କେତେ ସମୟ ଲାଗିବ କେତେ ପନ୍ଦର ମିନିଟ ହେଉ ଠିକ ଅଛି ଶୀଘ୍ର ଆସନ୍ତୁ